ମୁଁ ଚିତ୍ର କରିବା ପାଇଁ ଯେଉଁସବୁ କଲର୍ ପେନସିଲ୍ କିଣି ଆଣିଥିଲି ସେ ସେଗୁଡ଼ାକ ସରିଗଲା ପରେ ମୁଁ ଆଉ ଆଉଥରେ ପୁଣି ଆଣିତେ ଗଲି ସେଇ ସେଇ କଲର୍ ପେନସିଲ୍ରେ ମୁଁ ରଙ୍ଗ କରିଲି କିନ୍ତୁ ରଙ୍ଗ କରିବା ଫଳରେ ବହୁ ବଢ଼ିଆ ଦେଖାଗଲା ଚିତ୍ରଟି ଯେମିତି ଲାଗିଲା ଜୀବନ୍ତ ଭଳିଆ ବା ସୌନ୍ଦର୍ଯ୍ୟରେ ବଢ଼ିଆ ଥିଲା